ନିରକ୍ଷଣ କରିବା ପାଇଁ ମୋର ପ୍ରିୟ ପକ୍ଷୀର ନାମ ହେଲା ଭଦଭଦଳିଆ ତାର ଆଚରଣ ଅତି ସୁନ୍ଦର ସେ ସବୁବେଳେ ଚଳଚଞ୍ଚଳ ଥାଏ ଓ ସେ ନିଜ ଶବ୍ଦ ଦ୍ୱାରା ତାର ପ୍ରଜାତିର ଅନ୍ୟ ପକ୍ଷୀଗୁଡ଼ିକୁ ନିଜ ଆଡ଼କୁ ଆକୃଷ୍ଟ କରେ